ମୁଇଁ ଯଦି ଖାନା ବନାବାର୍ ଟାଇମ୍ ବେଲେ ଟିକେ ଇଆଡ଼୍ ସେଆଡ଼୍ ଯଦି ହେଇଥିବା ନୁନ୍ ଯଦି ଜହ ଯଦି ହେଇଯାଇଥିବା ବେଲେ ଆଲୁ ନାଇ ହେଲେ ଟମାଟର୍ ହେଲେ ବାଏଗନ୍ ହେଟା ଦେଇକରି ଯେନ୍ଟା ହେଉ କରିକିରି କିନି ସେଟା ଠିକ୍ କରିନେମି ଆଉ ଯଦି ମସ୍ଲା ଯଦି ଜହ ହେଇଯାଇଥିବା ବେଲେ ହେଲେ କିନି ଫିର୍ ବି ତ ଆଲୁଉଲା ଦେଇଦୁଆ କରି ସେଟା ଯେନ୍ତା ଭଲ୍ ହେବା ହେନ୍ତା କର୍ମି ଆଉ ପାଏନ୍ ପୁନି ଦେଇଦୁଆ କରି ସବୁ ଯେନ୍ତା ଠିକ୍ ଯେନ୍ତା ହେବା ହେନ୍ତା କର୍ମି ଆଉ ସେଟା ଫିକା ନାଇକରେ ଆରୁ ଯେନ୍ଟା ଲାଗ୍ବାର୍ କଥା ସେଟା ଲଗାମି ଆଲୁ ଲାଗ୍ଲା ଆଲୁ ଲଗାମି ଆରୁ ବାଏଗନ୍ବୁଗ୍ନି ଯଦି ଲଗ୍ଲା ହେଲେ ବାଏଗନ୍ ଲଗାମି ଟମାଟର୍ ଲାଗ୍ଲେ ଟମାଟର୍ ଲଗାମି ଆରୁ ଯେନ୍ତା ତୁନ୍ ଯେନ୍ତା ଭଲ୍ ହେବା ହେନ୍ତା କର୍ମି ଆଉ ସେଟା କେଚ୍କେଚା କର୍ବାର୍ ନାଇଁନ ନୁନ୍ ଯଦି ଜହ ହେଇଥିବା ବେଲେ ପାଏନ୍ ପୁନି ଦେଇଦୁଆ କରି ଇଟା ଆଲୁଉଲି ଦେଇନେମି ନିହେଲେ ବାଏଗନ୍ ହେଲା ଦେବି ନାଇ ହେଲେ ଟମାଟର୍ ହେଲେ ଦେଇନେମି ଆରୁ ସେଟା କରିକରି କର୍ମି ଭଲ୍ ଯେନ୍ଟା ହେବା ହେନ୍ତା କର୍ମି ଆଉ ବାକି ହେଟା କିଛି ନାଇ କରେ ଆଉ ଆଲୁଉଲି ଦେଇଦୁଆ କରି ମସ୍ଲା ଯଦି ଜହ ଥିବା ବେଲେ ହେଟା ଦେମି ମସ୍ଲା ଯଦି ଜହ ଥିବାବେଲେ ଆଲୁ ଉଲି ଦେଇନେମି ବାଏଗନ୍ବୁଗ୍ନି ଦେଇନେମି